ଆମ ସଂସ୍କୃତିର ମୁଖ୍ୟ ବୃତ୍ତି ହେଉଛିି ବ୍ୟବସାୟ ବ୍ୟବସାୟ ଆଗୁରୁ ବହୁତ ଭଲ ବ୍ୟବସାୟ ହେଉଥିଲା ଏବେ ଆଉ ବ୍ୟବସାୟ ହେଉନି ଆଉ ଏବେ ତ କରୋନା ହୋଇଛି କରୋନା ହେଇଥିଲା କରୋନାରୁ ଆଉ ବ୍ୟବସାୟ ସବୁ ମାନେ ବହୁତ ଡ଼ାଉନ୍ ହୋଇଯାଇଛିି ଆଉ ଆଉ ଏବେ ତ ସବୁ ଅନଲାଇନ୍ର ଅର୍ଡ଼ର୍ ନେଇ ଆସୁଛୁ ମାନେ ଅନଲାଇନ୍ର ଅର୍ଡ଼ର୍ ବୁକିଂ କରିଦେଉଛନ୍ତି ଘରେ ଆସିକି ପାଇଯାଉଛନ୍ତି ଆଉ କେହି ମାନେ ଯିବା ପାଇଁ ଆଉ ଚାହୁନାହାନ୍ତି ଆଉ ବ୍ୟବସାୟ ତ ଏମିତି ମାନେ ଏତେ ମାନେ ଡ଼ାଉନ୍ ହୋଇଯାଇଛି ମାନେ କହିବାର କଥା ନାହିଁ ଆଉ ବହୁତ ମାନେ ଇଏ କରୋନା ପରେ ବହୁତ ମାନେ ଇଏ ହୋଇଯାଇଛି ମାନେ ଆଉ ଚାଲୁନି ସେମିତି ବ୍ୟବସାୟ ଦୋକାନଫୋକାନ ସବୁ ଇଏ ହୋଇଗଲାଣିି ଏଇଭଳିଆ ସବୁ ଚାଲିଛି ଆଉ ଏବେ ତ ସବୁ ମାନେ ବହୁତ ରେଟ୍ ବି ହୋଇଗଲାଣି ଦର ଦାମ୍ ହୋଇଗଲାଣି ଆଉ ସେଇଥିପାଇଁ ଆଉ କିଛି ଆଉ ଏତେ ବ୍ୟବସାୟ କିଛି ଚାଲୁ